ଆମ ପାଖରେ ଗୋଟେ ମନ୍ଦିର ଅଛି ଯେ ବେଲଖଣ୍ଡି ମନ୍ଦିର୍ ସେଇଟା ଦୁଇଟା ନଦୀରେ ମଝିରେ ସେ ମନ୍ଦିର୍ ଅଛି ସେ ମନ୍ଦିର୍ କେ ଗଲେ ବହୁତ୍ ଭଲ ଲାଗ୍ସି ବହୁତ୍ ପର୍ଯ୍ୟଟକମାନେ ବି ଆସନ୍ ସେ ଜାଗାରେ ଦେଖିବା ପାଇଁ ଆମ ଏତେ ଶୀତ ଦିନରେ ସେଇଠି ବି ତ ଶିବରାତ୍ର ହୁଏ ଶିବରାତ୍ର ହେଲେ ସମସ୍ତେ ଦେଖି ଯଆନ୍ତି ସେଇଠି କି ବହୁତ୍ ଜାକ ଯମକରେ ଏମିତି ହେଇ କିରି ହେବ ସେଇଟା ଉଜାଗର୍ ରହିବେ ସେଇଠି ସବୁ ଲୋକ ତା'ପରେ ଆମ ଗୁରୁଜୀମୁଣ୍ଡା ଆଉ ଗେଟେ ମନ୍ଦିର ଅଛି ସେଇଟାକୁ ବହୁତ୍ ଟୁରିଷ୍ଟ ଆସନ୍ତି ସେ ଯାଗାକୁ ସେ ଜାଗା ଶିବ ମନ୍ଦିର ଆଉ ସେ ଯୋଗମାୟା ପୀଠ ଅଛି ସେଥିରେ ଆଉ ଗୋଟେ ଏଇଟା ପାର୍କ ଅଛି ସେଇଠି ଦେଖିବାକୁ ବହୁତ୍ ଭଲ ବହୁତ ଔଷଧୀୟ ଗଛ ଅଛି ଆପଣ ଯେଉଁ ଗଛ ଲୋଡ଼ିବେ ସେ ଗଛ ମିଳିବ ସିନା ଆଉ ଆମ ପାଖରେ ଆମ ଏଇନେ ଅଛି ମାଣିକେଶ୍ୱରୀ ମନ୍ଦିର୍ ସେ ଜାଗାଟା ତାର୍ ଛତ୍ରଯାତ୍ରା ହବ ସେଥିରେ ଦଶହରା ଛତ୍ରଯାତ୍ରା ଯେଉଁଟା ହେଲେ ବହୁତ୍ ହଜାର୍ ହଜାର୍ ଲୋକ ଲୋକ ଭିଡ଼ ହେଇକି ବହୁତ୍ ଲୋକ ହଅନ୍ତି ସେଇଠି ସବୁ ଜିନିଷ ଦେଖିବାକୁ ସେଇଠି ମିଲେ ସେଥିରେ ତା'ପରେ ଜଗନ୍ନାଥ ମନ୍ଦିର ଆମର ଅଛନ୍ତି ଜଗନ୍ନାଥ ମନ୍ଦିର୍ ଆମ ପୁରୀରେ ଯେନ୍ଟା ସବୁ ବହୁତ୍ ଟୁରିଷ୍ଟ ଆସନ୍ତି ସେ ସମୁଦ୍ର କୂଲକୁ ଦେଖିବାକୁ ବହୁତ୍ ଭଲ ଲାଗେ ସେଇଟା ଦେଖି କରି ଲିଙ୍ଗରାଜ ମନ୍ଦିର୍ ଯେଉଁଟା କି ଆମର୍ ବଡ଼ ମନ୍ଦିର୍ ଅଛି ସେଇଟା ଶିବଙ୍କର ସେଥିରେ ବହୁତ୍ ଭଲ ଜିନିଷ ଦେଖିବାକୁ ମିଳେ ବହୁତ୍ ଆଧ୍ୟାତ୍ମିକ ଲୋକ ଆସନ୍ତି ସାଧୁ ସନ୍ଥ ସବୁ ଆସନ୍ତି ସେଇଠି କି ଆଉ ଗୋଟେ ଆମର କୋଣାର୍କ ମନ୍ଦିର୍ ଅଛି ସୂର୍ଯ୍ୟ ଉଦୟ ହେଲେ ସେଇଠି ଦିଶେ ଅସମୟରେ